ବର୍ଷା ଦିନେ ଗଛର ସୁବିଧା ବହୁତ ହୋଇଥାଏ କାହିଁକିନା ପାଣି ଦେବାକୁ ପଡ଼େନି ଗଛ ଭଲ ଭାବରେ କଅଁଳେ ଭଲ ଇଏ ପାଣି ପାଏ ଭଲ ଗଛଟା ଭଲ ସୁସ୍ଥ ହୋଇକରି ବାହାରେ ଖରାଦିନେ ଆମକୁ ବହୁତ ଅସୁବିଧା ହୁଏ କାହିଁକିନା ଗଛରେ ପାଣି ନଦେଲେ ଗଛଟା ଝାଉଁଳି ପଡ଼ିବ ସେଥିପାଇଁକା ଆମକୁ ପାଣି ଦେବାକୁ ପଡ଼େ ପାଣି ନଦେଲେ ଗଛଟା ଗଛଟା ପାଳିବା ଯେମିତି ପିଲାଟାକୁ ବି ପାଳିବା ସେମିତି ତା'ପରେ ଗଛଟାକୁ ଆମକୁ ଭଲ ଭାବରେ ତାକୁ ପାଣିଫାଣି ଦେଇକରି ତାକୁ ଇଏ କରିବାକୁ ପଡ଼େ ନହେଲେ ନାହିଁ ଖରାରେ ସେ ଗଛଟି ମରିଗଲେ ମନଟି ଆମର ଇଏ ହେବ ସେଥିପାଇଁକି ଆମେ ଗଛଟିକୁ ଟିକେ ଭଲକି ପାଣି ଦେଇକି ତାକୁ ଖରାଦିନଟାରେ ଇଏ କରୁ ଶୀତଦିନେ ଆମକୁ ଗଛଟି ରୋଗ ପୋକ ଆମକୁ ଲାଗନ୍ତି ଆମେ ସେଥିରେ ସାର ପକାଉ ସାର ଦେବାରେ ରୋଗ ପୋକ ଛାଡ଼ନ୍ତି ତା'ପରେ ଆମକୁ ଏମିତି ଇଏ କରିବାକୁ ହୁଏ ସାର ନପକାଇଲେ ସେ ଗଛଟି ପୋକ ଖାଇକରି ସେ ବହୁତ ଅସୁବିଧା ହୁଏ ଗଛଟି ଭଲ ହୁଏ ନାହିଁ ବର୍ଷାଦିନରେ କିନ୍ତୁ ଗଛଟି ଭଲ ହୋଇକରି ଇଏ ହୁଏ ଶୀତ ଦିନରେ ଆମକୁ ଭଲ ବି ଗଛଟି ଭଲ ଗଛ ଯତ୍ନ ନେଇପାରୁ ଆମେ ରୋଗ ପୋକ ଲାଗନ୍ତି ସେଥିରେ ମେଡିସିନ ପକାଇଲେ ସାର ଦେଉ ଗାଈ ହେଇ ମୁତ ଖତ ଗୋବର ଏସବୁ ଦେଉ ତା'ପରେ ଗଛଟି ହୃଷ୍ଟପୁଷ୍ଟ ହୋଇକରି ବାହାରେ ଭଲ ହୁଏ ଆଉ